ଆମ ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ହେଲା ଭୁବନ ଏଥିରେ ମେଡ଼ିକାଲର କୌଣସି ପ୍ରକାର ସୁବିଧା ନାହିଁ ମେଡ଼ିକାଲ ସୁବିଧା ଥିଲେ ମଧ୍ୟ ଯେ କୌଣସି ଡକ୍ଟର ଆସନ୍ତି ଡକ୍ଟରମାନେ ମେଡ଼ିସିନ୍ ଲେଖିଲେ ବି ଯାହାଦ୍ଵାରା କି ଏଠି ମିଳେନି ଆମର ଅଲ୍ଟ୍ରାସାଉଣ୍ଡ ହେଲା କିମ୍ବା ଏଣ୍ଡୋସ୍କୋପି ହେଲା କିଛି ଟେଷ୍ଟ କରିବାପାଇଁ ହେଲେ ଆମକୁ ବହୁତ ଦୂର ଜାଗାକୁ ଯିବାକୁ ପଡ଼ିଥାଏ ଯେମିତିକି କଟକ ଯିବାକୁ ପଡ଼ିଥାଏ ଭୁବନେଶ୍ୱର ଯିବାକୁ ପଡ଼ିଥାଏ ତ ଆମ ଗାଁରେ କୌଣସି ପ୍ରକାର ସୁବିଧା ନାହିଁ